ମୁଁ ଗୋଟେଏ ଗ୍ୟାସ୍ ସୁରକ୍ଷା ନେଇ କଥା କହିବେ ଦେଖ ଏବେ ଗ୍ୟାସ୍ ତମେ ରୋଷେଇ କରୁଛ ଗ୍ୟାସ୍ ଲିକେଜ୍ ହେଲେ ବେଶୀ ଖରାପ ସେ ଜିନିଷଟା ବେଶ ଖରାପ ନିଆଁ ଫିଆଁ ସବୁ ସବୁ ଜାଗାରେ ଲାଗିଛି ଅସୁବିଧା ମିସା ହୁଏ ତା ଯୋଗୁଁ କ'ଣ କରିବେ ତବେ ଗ୍ୟାସ୍ ରୋଷେଇ ରୋଷେଇ କରିବ ତେବେ ତାକୁ ଚାଲୁ କରିବ ଗ୍ୟାସ୍ ସିଲିଣ୍ଡର୍ ଗୋଟିଏ ଅଛି କ୍ୟାପ୍ ଟାଇପ୍ର ତାକୁ ଚାଲୁ କରିବେ ରୋଷେଇ ହେଇଯାଇ ହେଇଗଲା ପରେ ତା'ପରେ ତାକୁ ବନ୍ଦ କରିଦେବେ ବନ୍ଦ କଲେ ତାର କ'ଣ ଗ୍ୟାସ୍ ବାହାରିବେନି କି ଲିକେଜ୍ କି କିଛି ହେବନି ତା'ପରେ ଆଉ ଗୋଟେ ଅଛି ଆମର ପାଇପ୍ଟା ତାକୁ ଛଅ ମାସ ଥରେ ଛଅ ମାସକୁ ଛଅ ମାସ ଛଅ ମାସରେ ଚେଞ୍ଜ୍ କଲେ ସେଇଟା ଭଲ କିନ୍ତୁ ତାର ଛଅ ମାସ ୱାରେଣ୍ଟି ଥାଏ ଛଅ ମାସ ଭିତରେ ତାର ପାଇପ୍ଟା ଖରାପ ହୋଇଯାଇଥାଏ ଖରାପ ହୋଇଯାଏ ତା ଛଅ ମାସକୁ ଛଅ ମାସ୍ ଚେଞ୍ଜ୍ କଲେ ଗୋଟେ ଥର ସେଇଟା ମୋ ହିସାବ୍ ଭଲ ଏଣୁ କ'ଣ କରିବ ଚେଞ୍ଜ୍ ଚେଞ୍ଜ୍ କରିଦିଅନ୍ତୁ ଆମେ ତା ଯୋଗୁଁ ଆମେ ସେଇ ଯୋଗୁଁ ଗ୍ୟାସ୍ ପାଇପ୍ ଛଅ ମାସରେ ଚେଞ୍ଜ୍ କରୁଛୁ କାହିଁକିନା ଅସୁବିଧା ବେଶୀ ନହଉ ବଲେ ସତର୍କ ରହିବା ଆଉ ଗୋଟେ ଗ୍ୟାସ୍ ଟ୍ୟାଙ୍କିଟା ଗୋଟେ କୋଣରେ ରଖିକିନା ଯେଉଁ ଖିଡ଼ିକି ଅଛି ଖିଡ଼ିକି ପାଖରେ ରଖିଦିଅ ସେଇ ଗ୍ୟାସ୍ ଟ୍ୟାଙ୍କିକୁ କାରଣ ତ ଗ୍ୟାସ୍ ଲିକେଜ୍ ହେଲେ ବାହାରେ ଯିବ ବାହାରେ ପାଲେଇଯିବ ସବୁ ଆଉ ଭିତରେ ଥିଲେ ତାକୁ ଭିତରେ ଥିଲେ ନିଆଁ ପିଆଁ ଲାଗିଯିବ ଅସୁବିଧା ହବ ବେଶୀ ସେଇଯୋଗୁଁ ଆମେ ଗୋଟେ କୋଣରେ ରଖୁଛୁ ଖିଡ଼ିକି ପାଖକୁ କବାଟ ପାଖକୁ ରଖିଛୁ ଗ୍ୟାସ୍ ଟ୍ୟାଙ୍କିଟା ଆମେ ଯେବେ ରୋଷେଇ କରୁଛୁ ଚାଲୁ କରୁଛୁ ରୋଷେଇ ରୋଷେଇ ସରିଲା ପରେ ତାକୁ ବନ୍ଦ କରୁଛୁ ଗ୍ୟାସ୍ ଗ୍ୟାସ୍ ପାଖକୁ ଯେଉଁଟା ଅଛି ତା'ପରେ ମୁଁ ଫାଷ୍ଟ୍ କ'ଣ କରୁଛୁ ଆମର ଯେଉଁ ଗ୍ୟାସ୍ ଅଛି ସେଇଟା ବନ୍ଦ କରୁଛୁ ସେଇଟା ବନ୍ଦ କରିକିନା ତ ଗ୍ୟାସ୍ ଟାଙ୍କି ଲାଗିଛି ତାକୁ ବନ୍ଦ କରିଦେଉ ତାକୁ ବନ୍ଦ କରୁଛୁ ଏଇଟା ଆମ୍ ସେଫ୍ଟି ସବୁବେଳେ ସତର୍କ ଥିବ ବୋଲେ ଆମର୍ ସତର୍କ ଥିବ ବୋଲେ ଆମେ ଚେଷ୍ଟା କରୁଛୁ କଁନା ଗ୍ୟାସ୍ ଜିନିଷଟା ବେଶୀ ଖରାପଟା ନିଆଁ ଫିଆଁ ଲାଗିଲେ ବେଶୀ ଅସୁବିଧା ସବୁ ଜାଗାରେ ହୋଇଯିବ ତ ଆଖପଖ ପୁରା ନିଆଁ ନିଆଁ ନିଆଁ ହୋଇଯିବ